କର୍କଟ ହୃଦ୍ରୋଗ ଭଳି ଗମ୍ଭୀର ରୋଗରଗୁଡ଼ିକ ଆଗରୁ ଯେଉଁପରି ଲୋକମାନଙ୍କ ଭିତରେ ଗୋଟିଏ ବଡ଼ ସମସ୍ୟା ସୃଷ୍ଟି କରୁଥିଲା ଆଜିକାର ଡେଟ୍ରେ କର୍କଟ ହୃଦ୍ରୋଗ ଭଳି ରୋଗଗୁଡ଼ିକ ଆଉ ଗମ୍ଭୀର ହୋଇ ନାହିଁ କର୍କଟ ରୋଗ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ କଟକଠାରେ ଆଚାର୍ଯ୍ୟ ହରିହର ସ୍ୱାସ୍ଥ୍ୟକେନ୍ଦ୍ର ନାମରେ ଗୋଟିଏ ବିରାଟ କର୍କଟ ରୋଗ ସେଣ୍ଟର ଖୋଲା ଯାଇଛି ଯାହାଦ୍ୱାରା କି ହଜାର ହଜାର ରୋଗୀ ସେଠାରେ ମାଗଣାରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି ମାଗଣା ଔଷଧ ସହିତ ମାଗଣା ସେବା ମଧ୍ୟ ପାଉଛନ୍ତି ଆଜିକାଲି କର୍କଟ ରୋଗ ଆଉ ରୁ ଡର ଆଉ ରହିନାହିଁ ଲୋକମାନଙ୍କ ମଧ୍ୟରେ ହୃଦ୍ରୋଗଗୁଡ଼ିକ ପାଇଁ କଟକ ହେଉ ଭୁବନେଶ୍ୱର ହେଉ ବ୍ରହ୍ମପୁର ବଡ଼ ବଡ଼ ମେଡିକାଲରେ ଲୋକମାନଙ୍କ ପାଇଁ ସୁବିଧା ଅଛି ତା' ଛଡ଼ା ବେସରକାରୀ ଡାକ୍ତରଖାନାରେ ମଧ୍ୟ ସେମାନଙ୍କୁ କମ୍ ପଇସାରେ ସୁବିଧା ଦିଆଯାଉଛି କିଡ଼ନୀ ରୋଗ ପାଇଁ ଡାୟାଲିସିସ୍ଗୁଡ଼ିକ ଛୋଟ ଛୋଟ ଡାକ୍ତରଖାନାରେ ମଧ୍ୟ ଆଜିକାଲି ଉପଲବ୍ଧ ହେଲାଣି ତା' ଛଡ଼ା ସରକାରୀ ଓ ବେସରକାରୀ ଡାକ୍ତରଖାନା ସହରାଞ୍ଚଳରେ ମଧ୍ୟ ଉପଲବ୍ଧ ଲୋକମାନଙ୍କର ସ୍ୱାସ୍ଥ୍ୟ ସେବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ସେମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ଼୍ ଯୋଗାଇ ଦିଆଯାଉଛି ସ୍ତ୍ରୀଲୋକମାନଙ୍କ ପାଇଁ ଦଶଲକ୍ଷ ଟଙ୍କା ଉପଲବ୍ଧ ଓ ପୁରୁଷ ଲୋକମାନେ ପାଞ୍ଚଲକ୍ଷ ଟଙ୍କା ଉପଲବ୍ଧ ଯାହାଦ୍ୱାରା କି ଆଜିକାଲି ଲୋକମାନେ ଯେଉଁ ପଇସାର ଅସୁବିଧାର ସମ୍ମୁଖୀନ ହେଉଥିଲେ ସେଇ ସମସ୍ୟା ଆଉ ରହିନାହିଁ